ଆମ ଗଣମାଧ୍ୟମରେ ଜଣେ ଭଲ ବିର୍ତକ ଅଛନ୍ତି ତାଙ୍କ ନାମ ହେଉଛି ରଞ୍ଜନ ମିଶ୍ର ସିଏ ଭଲ ନ୍ୟୁଜ୍ ନ୍ୟୁଜ୍ କୁହନ୍ତି ଆଉ ତାଙ୍କ ନ୍ୟୁଜ୍ ଦେଖିବାକୁ ଭଲ ଲାଗେ